ଗେମ୍ ଖେଳିବା ଦ୍ୱାରା ଗ୍ରାମାଞ୍ଚଳରେ ଅନେକ ଉନ୍ନତି ଏବଂ ସାମାଜିକ ସମ୍ପର୍କ ପ୍ରତିଷ୍ଠିତ ହୋଇଥାଏ କାହିଁକିନା ଗ୍ରାମ ଏଇ ଗ୍ରାମ ସେଇ ଗ୍ରାମ ସହିତ ଗେମ୍ ଖେଳିବା ଦ୍ୱାରା ସାଧାରଣ ସାମାଜିକ ସମ୍ପର୍କ ଦୃଢ଼ ହୋଇଥାଏ ଶକ୍ତିଶାଳୀ ହୋଇଥାଏ ଏବଂ ଅନ୍ୟାନ୍ୟ କାମରେ ଏହି ସାମାଜିକ ସମ୍ପର୍କ କାର୍ଯ୍ୟରେ ଆସିଥାଏ ଏହି ସାମାଜିକ ସମ୍ପର୍କ ଦ୍ୱାରା ଅନେକ କ୍ଷେତ୍ରରେ ଅନେକ ଲୋକମାନେ ଉପକୃତ ମଧ୍ୟ ହୋଇଥାଏ ଏ ଉପକୃତ କାରଣ କାହାର କିଛି ଅସୁବିଧା ହେଲେ ତାହାର କିଛି ଅସୁବିଧା ହେଲେ ଏହି ସାମାଜିକ ସମ୍ପର୍କରେ ସମ୍ପର୍କରେ ଯେଉଁମାନେ ଗଠିତ ହୋଇଥାଏ ସେଇମାନଙ୍କ ନିଜ ପରସ୍ପର ସହିତ ଅନେକ ସୁବିଧା ଅସୁବିଧା ଠାରେ ସହାୟତା ମଧ୍ୟ କରିପାରେ କାହାର ଦୁର୍ବଳତା ସୁଯୋଗ କିଏ ନେଇପାରେ ନାହିଁ କାହାକୁ କିଏ ଠକେଇ ଖାଇପାରେ ନାହିଁ ତେଣୁ ଏହି ଗେମ୍ ଦ ଗେମ୍ ଆମକୁ ଅନେକ ଉପକୃତ କରିଥାଏ ସାଧାରଣ ଗ୍ରାମାଞ୍ଚଳରେ ଏବଂ ଗ୍ରାମାଞ୍ଚଳ ଲୋକମାନେ ଏହି ଗେମ୍ ଦରାା ଅନେକ ବଡ଼ ବଡ଼ ଜାଗାରେ ବଡ଼ ବଡ଼ ଜାଗାରେ